ହ୍ୟାଲୋ ସାଙ୍ଗ ଜାଣିଲୁ ମୁଁ ଯାଉଥିଲି ବାଟରେ ଚାଲିଚାଲି କି ଯାଉଥିଲି ଦୋକାନରେ ବଢ଼ିଆ କୁର୍ତ୍ତିଟେ ଦେଖା ହେଲା ଯାଣିଲୁ ମୋ ଇଚ୍ଛା ହେଲା କୁର୍ତ୍ତୀଟା ଆଣିବି ଯେମିତି ହେଲେ ଗଲି ଦୋକାନକୁ ମୁଁ ଭାବିଲି କୁର୍ତ୍ତୀଟା ବହୁତ ପଇସା ହେଇଥିବ ଦେଖିଲାବେଳକୁ ଭିତରକୁ ଗଲି ସେ କୁର୍ତ୍ତାଟା ଦେଖେଇଲି ଦେଖିଲାବେଳକୁ କୁର୍ତ୍ତୀ ଜମା ଦୁଇଶହ ଟଙ୍କା ଦୁଇଶହ ଟଙ୍କାକୁ ବଢ଼ିଆ କୁର୍ତ୍ତୀ ହେଇଛି ତା କଲରଟା ବି ଭଲ କଲର ନେଭିବ୍ଲୁ କଲର ମୋତେ ଭଲ ଲାଗେ ଆଉ ସେହି କଲରଟା ମୋତେ ପୁରା ଗାଢ଼ାର ଅଛି ନେଭିବ୍ଲୁ କଲରଟା ସବୁ ପ୍ରାୟ ଛାଡ଼ିଯାଏ କିନ୍ତୁ ମୁଁ ଆଣିକି ପିନ୍ଧିଲା ପରେ ଧୋଇଲା ପରେ ଦେଖେ ଛାଡ଼ୁନି କିଛି କରୁନି ବଢ଼ିଆ ସମସ୍ତେ ତା'ର ଭଲ କାମ ହେଇଛି ବି ଭଲ ଆଉ ସମ ଯିଏ ଦେଖୁଛି ସାଙ୍ଗସାଥି କହୁଛନ୍ତି ସମସ୍ତେ କେଉଁଠୁ ଆଣିଲୁ ଇଏତ ବହୁତ ପଇସା ହେଇଥିବ ହେଲେ ମାତ୍ର ଦୁଇଶହ ଟଙ୍କା ଆଉ ତୁ ସେମିତିର କଲର୍ ନାହିଁ କିନ୍ତୁ ଅଲଗା ଡ୍ରେସ ସେମିତି ଅଛି କୁର୍ତ୍ତୀଗୁଡ଼ାକ ତୁ ଯଦି ଆଣିବୁ ମୋତେ ତା'ହେଲେ କହିବୁ ଆଉ କହିବୁ ଯିବା ଆଣିବା ବଢ଼ିଆ ପଡ଼ୁଛି ଭଲ କାମ ହେଇଛି କମ ପଇସା ଆଉ ଯିବା ଆଣିକି ଆସିବା ଆଉ ଯିବୁ ଯଦି ଆଣିବା କଥା ହେଲା ମୋତେ କହିବୁ ଆଉ କଲ୍ କରିବୁ ଆଉ ହ ହଉ ରଖୁଛି